ମୁଁ ଲୁଡ଼ୁ ଆଉ କ୍ୟାରମ୍ ଗେମ୍ ଖେଳିଛି ଆମର କଟକରେ କ୍ୟାରମ୍ ଗେମ୍ ଚାଲିଥିଲା ମୁଁ କ୍ୟାରମ୍ ଗେମ୍ ଖେଳିଛି ଆଉ ହେଲା କ'ଣ ସବୁଆଡୁ ପିଲା ବି ଆସିଥିଲେ ସେ ଭାଗ ନେଇଥିଲେ ସେ ପ୍ରତିଯୋଗିତାରେ ମୁଁ ଫାଇନାଲ୍ ସେମିଫାଇନାଲ୍କୁ ଯାଇଥିଲି ସେମି ଫାଇନାଲ୍ କୁ ଯାଇଥିଲି ସବୁ ସାହିର ପିଲାମାନେ ଆସିଥିଲେ ଆମେ ସବୁ ଖେଲୁଥିଲୁ ମୁଁ ବହୁତ ଏକ୍ସାଇଟେଡ଼୍ ବି ଥିଲି ଆଗକୁ ଗେମ୍ ଖେଳିକରି କେମତି ଫାଇନାଲ୍ରେ ସମସ୍ତଙ୍କୁ ହରେଇକରି ଉଇନର୍ ହବା ପାଇଁକା କିନ୍ତୁ ସେମିଫାଇନାଲ୍ରେ ହାରିଗଲି ମନଟା ବହୁତ ଖରାପ ହେଲା ଆଉ ଲୁଡୁରେ କିନ୍ତୁ ମୁଁ ଚମ୍ପିଆନସିପ୍ ପାଇଥିଲି ସିଲ୍ଫିଲ୍ ମିଳିଛି ଆଉ ଆଗକୁ ଟିକିଏ ଆହୁରି ମୋର ବହୁତ୍ ଇଛା ଅଛି କେମିତି ଭଲ ଗେମ୍ ଖେଳିବି ଲୁଡୁ ବି ଖେଳିବି କ୍ୟାରମ୍ ବି ଖେଳିବି କେମିତି ଉପରକୁ ଉପରକୁ ଆହୁରି ଷ୍ଟେଟ୍ ଲେବଲ୍ ଉଠିକି ଯିବାକୁ ମୋତେ ଇଚ୍ଛା ଅଛି ବହୁତ ଆଉ ବହୁତ ଆଗ୍ରହ ବି ଅଛି ଉପରକୁ ଉପରକୁ କେମିତି ଖେଳିକି ଯେତେ ମାନେ ଆଉ ଟିକିଏ ଭଲ ଗେମ୍ ଖେଳିକି ଆଉ ଟିକିଏ ଭଲ ପରିଶ୍ରମ କରି ଆଉ ଟିକିଏ ସମସ୍ତଙ୍କୁ କେମତି ହରେଇକି ଉପରକୁ ଉଠିବାକୁ ମୁଁ ଚାହୁଁଛି ଉଇନର ହବାକୁ ଚାହୁଁଛି ଭଲ ହଁ